ଆମ ଅଞ୍ଚଳରେ ବହୁତ ଗୁଡ଼ାଏ ଖେଳ ପଡ଼ିଆ ଅଛି ଯେଉଁଠିକି ପିଲାମାନେ ସମସ୍ତେ ସେଠି ବିଭିନ୍ନ ପ୍ରକାର ଖେଳ ଆୟୋଜନ କରିଥାନ୍ତି ତା ଭିତରୁ ସବୁଠୁ ଭଲ ପଡ଼ିଆ ହେଉଛି ଯାଜପୁର ଟାଉନ ଭଳିବଲ ପ୍ଲେଗ୍ରାଉଣ୍ଡ ଢିଅକୃଷ୍ଣ ପ୍ଲେଗ୍ରାଉଣ୍ଡ ଆରସାହି ପ୍ଲେଗ୍ରାଉଣ୍ଡ ତା ପରେ ଆପଣଙ୍କର ଚୋର୍ଦ୍ଦା ପ୍ଲେଗ୍ରାଉଣ୍ଡ ଏହା ଭିତରୁ ସବୁଠୁ ଆମର ଚୋର୍ଦ୍ଦାରେ ଥିବା ଖେଳ ପଡ଼ିଆଟି ସବୁଠୁ ଉନ୍ନତମାନର ସେଠି ବିଭିନ୍ନ ପ୍ରକାରର କ୍ରିକେଟ ମ୍ୟାଚ ଭଲିବଲ ମ୍ୟାଚ ଫୁଟବଲ ମ୍ୟାଚ ତାସହିତ କିଛି ରାତିରେ ମଧ୍ୟ କ୍ରିକେଟ ଖେଳ ମଧ୍ୟ ସେଠି ଆୟୋଜନ କରାଯାଇଥାଏ ଯାହାକୁ ଅନ୍ୟ ଆଡ଼ୁ ଆମର ଅଞ୍ଚଳର ପିଲାମାନେ ଖେଳିବା ସହିତ ଆଉ ଆମ ଅଞ୍ଚଳ ବାହାରୁ ମଧ୍ୟ ପିଲାଙ୍କୁ ଡକାଇ ସେଠାରେ ଖେଳ ଖେଳାଯାଇଥାଏ ସେଥିରେ ମଧ୍ୟ ବହୁତ ଆଡ଼ୁ ଲୋକ ଆସିଥାନ୍ତି ଦେଖିବା ପାଇଁ ଏବଂ ସେଠି ଭଲ ଭଲ ପୁରସ୍କାର ବିତରଣ ମଧ୍ୟ ସେହି ଖେଳ ମାଧ୍ୟମରେ କରାଯାଏ ସେଥିପାଇଁ ଆମ ଅଞ୍ଚଳର ଲୋକମାନେ ଏହି ସବୁ ପଡ଼ିଆ ଉପରେ ନିର୍ଭର ହୋଇଥାନ୍ତି ଖେଳ ଖେଳିବା ପାଇଁ